ଆମେ ଯେଉଁ ଗଛ ଲଗାଇଥିଲୁ ବହୁତ ବଢ଼ିଆ ହେଲା ଫଳ ବି ବହୁତ ଫଳିଲା ଆମକୁ ବହୁତ ଖୁସି ଲାଗିଲା ଫୁଲ ଫୁଟିଲା କି ଆଜି ପନିପରିବା ତୋଳିକି ଖାଇଲୁ ଆମକୁ ଖୁସି ଲାଗିଲା ଆଉ ସାର ଔଷଧ ଆମେ ତ ବେଶୀ ଦେଇନୁ ଆଉ ଏ ଗୋହି ଗୋବର ପଟୁ ମାଟି ଏଇଗୁଡ଼ାକ ଦେଇକିନି ଆମେ ବଞ୍ଚେଇଥିଲୁ ପାଣି ପାଣି ଜୋର ଦେଲୁ ବହୁତ ଫଳ ଫଳିଲା ଫୁଲ ବି ଫୁଟିଲା ଆଉ ସାର ଔଷଧ ଆମେ ଦେଉନା ଆମର ପଟୁ ମାଟି ଦଉ ଗୋବର ଗୋହି ଦଉ